ମୁଁ ରଥ ଯାତ୍ରାକୁ ଯାଇଥିଲି ମୋ ମା ସହିତ ମୋ ମା ଆଉ ମୁଁ ବହୁତ କଷ୍ଟରେ ଜଗନ୍ନାଥ ପାଖକୁ ଗଲୁ ଜଗନ୍ନାଥ ଦର୍ଶନ କଲୁ ଏତେ ଗହଳି ଯେ ସେଇଠି ପାଦ ପକେଇବାକୁ ଜାଗା ବି ନାହିଁ ମୁଁ ମୋ ମାଙ୍କ ହାତ ଛାଡ଼ି ଦେଲି ଶେଷରେ ଗୋଟିଏ ସ୍ତ୍ରୀ ଲୋକ ପାଖକୁ ଗଲି ସେଇ ପଛକୁ ଏମିତିକି ମୋର ମୋବାଇଲ ମୋ ପାଖରେ ନଥିଲା ମୁଁ ମାକୁ ବହୁତ ଖୋଜିଲି ହେଲେ ବି ପାଇଲି ନାହିଁ ଶେଷରେ ମୁଁ ମାଙ୍କ ନମ୍ବରକୁ ଜଣଙ୍କୁ ଫୋନ ମାଗିକି କଲି କଲ୍ ମୋ ମାକୁ କହିଲି ମୁଁ ପୋଲିସ ପାଖକୁ ଯାଉଛିହେରି ତୁ ଆସିକି ମୋତେ ସେଠାରୁ ନେଇଯିବୁ